ଆମ ଗଞ୍ଜାମର ସବୁଠୁ ବଡ଼ ପର୍ବପର୍ବାଣି ହେଉଛି ପଞ୍ଚୁଦଣ୍ଡ ଯାହାକି ବରହମପୁରରେ ଏବେ ବରହମପୁରରେ ପଡ଼ିଥିଲା ଆଉ ମୋ ବାପା ମାଆ ଆମ ପୁରା ଫ୍ୟାମିଲି ପୁରା ସହ ଯାଇଥିଲୁ ବୁଲିବାକୁ ବରହମପୁର ପଞ୍ଚୁଦଣ୍ଡ ଦେଖିବାକୁ ପଞ୍ଚୁଦଣ୍ଡ ଦେଖିବାକୁ ଯାଇଥିଲୁ ବାପାର ମୋର ଆମେ ବାପାର ମୋର ବାଇକ୍ରେ ଗଲୁ ଆଉ ମମିର ମମିର ଆଉ ଭାଇ ଭଉଣୀ ସବୁ ମିଶିକିରି ବସ୍ରେ ଗଲେ ଆଉ ସେ ପଞ୍ଚୁଦଣ୍ଡ ଆମେ ସବୁ ମା'ଙ୍କର ମେଢ଼ ଦେଖିଲୁ ଯାତ୍ରାରେ ବୁଲିଲୁ ଆଉ ସେରେ ମିନା ବଜାର ପଡ଼ିଥିଲା ମିନା ବଜାର ବି କେତେ ପଡ଼ି ଥିଲା ଆମେ ସବୁ ମିନା ବଜାରରେ ସବୁ ସାମାନପତ୍ର ବି କିଣାକିଣି କଲୁ ଦୋଳି ଆସିଥିଲା କେତେ ପ୍ରକାର ବିଭିନ୍ନ ପ୍ରକାର ଦୋଳି ଆସିଥିଲା ବ୍ରେକ୍ ଡାନ୍ସ ଆସିଥିଲା ରାମଦୋଳି ଆସିଥିଲା ଆଉ ଇନ ଟ୍ରେନ ଗାଡ଼ି ଆସି ଥିଲା ଇନ ବିଭିନ୍ନ ପ୍ରକାର କେତେ ସବୁ ଦୋଳି ଫୋଳି ଆସି ଥିଲା ସବୁଠୁ ଦୋଳିରେ ଆମେ ବସିଲୁ ବହୁତ ମଜାମସ୍ତି କଲୁ ଆଉ ଆହୁରି କେତେ ମିନା ବଜାରରେ ଆମେ ସବୁ କେତେ ପ୍ରକାର ସାମାନ କିଣିଲୁ ସାମାନ ପତ୍ର ଏନ ତେଣେ ମୋ ଅପା ଅପା ତାଙ୍କର କିଅଣ ଭ୍ୟାନିଟ୍ ଫେନିଟ୍ କିଣିଲେ ଭାଇ ତା'ର କିଅଣ ଖେଳଣା କିଣିଲା ଆଉ ବାବା ତାଙ୍କର କିଅଣ ପର୍ସ ଫସ୍ ସବୁ ଏନତେନେ ସବୁ ସାମାନ ପତ୍ର କିଣିଲେ ଆଉ ମୋତେ ଏତେ କାଇଁ ମୁଁ ଏସବୁ ଚାଡ଼ିଆଡ଼େ ବୁଲାବୁଲି କଲି ମୋତେ ବେଶୀ ଖାଇବା ପ୍ରିୟ ମୁଁ ୟାରେ ମିନା ବଜାରରେ ଖାଆ ପିଆ ଟିକେ କଲି ଆଉ ଏସବୁ ବୁଲାବୁଲି କଲୁ ଲାଷ୍ଟ ଟାଇମ୍ରେ ଆମେ ସବୁ ସବୁ ସିଆଡ଼େ ସବୁ ରାତି ରେ ବାଣ ଫୁଟା ଏନତେନ ସବୁ ହେଲା ସବୁ ଦେଖାଦେଖି କଲୁ ଆଉ ତାପରେ ଆମେ ବସ୍ରେ ବସିକି ଆଉ ମୁଁ ବାଇକ୍ରେ ଆସିଲି ମୋ ବାପା ହେଲା ସବୁ ବସ୍ରେ ସବୁ ଆସିଲେ ଆଉ